ଶିକ୍ଷାରେ କ୍ରୀଡ଼ାର ଭୂମିକା ବହୁତ ରହିଥାଏ ଛାତ୍ରମାନେ ପାଠର ସହିତ କ୍ରୀଡ଼ା ବି ଖେଳିବା ବହୁତ ଦରକାର ଫିଟନେସ ରଖିବା ଦରକାର ଶକ୍ତି ଦରକାର ସ୍ୱାସ୍ଥ୍ୟ ଭଲ ରହିବା ଦରକାର ଆଉ ସବୁ ଗେମକୁ ପାଟିସିପେଟ କରିବା ହେଲା ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସେଇଟା ପାଇଁ ସେଥିପାଇଁ ସମସ୍ତେ ଫିଟନେସ୍ ବନେଇବା ବହୁତ ସବୁଦିନ ସକାଳୁ ଉଠିବା ୟୋଗା କରିବା ଫିଟନେସ ରଖିବା ଆଉ ଖେଳକୁଦ କରିବା ଇଏ ସ୍କୁଲ ପାଇଁ କଲେଜ ପାଇଁ ନାଁ ରଖିବା ପ୍ରାଇଜ ଆଣିବା ଏଇସବୁ ହେଲା ଛାତ୍ରମାନଙ୍କ ଗୁରୁତ୍ୱପୂର୍ଣ୍ଣ ପାଠ ବି ଦରକାର ଖେଳ ବି ଦରକାର ସବୁଠାରେ ଟ୍ୟାଲେଣ୍ଟ ରହିବା ଦରକାର ଆଉ ସବୁ ପ୍ରକାର ଖେଳ ବି ପାଟିସିପେଟ କରିବା ଦରକାର ପ୍ରାଇଜ ଜିତିଲେ ସ୍କୁଲର ନାଁ ଗୌରବରେ ରହିବ ଆଉ ତ ସବୁଦିନ ପ୍ରାକ୍ଟିସ୍ କଲେ ଫିଟନେସ୍ ବି ଭଲ ରହିବ ଦେହ ବି ଭଲ ରହିବ ଶକ୍ତି ସହିତ ସବୁପ୍ରକାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ଭଲ ଥିଲେ ତ ସବୁ ପ୍ରକାର ପାଠ ବି ପଢ଼ିପାରବା ଆଗକୁ ବଢ଼ିପାରିବା ସବୁ କ୍ଷେତ୍ର ଆଗୁଆ ରହିଲେ ଛାତ୍ର ମାନଙ୍କର ବହୁତ ଭଲ କୌଣସି ପ୍ରକାର ପ୍ରୋବ୍ଲେମ ହେଇନଥାଏ ସେଥିପାଇଁ ବ ବୋଲି ସବୁ ପ୍ରକାର ଦରକାର ସବୁ ପାଇଁ କୋଚିଙ୍ଗ ଯିବା ଆଉ ସବୁ କଥା ଗୁରୁଜନ କଥା ମାନିବା ସମସ୍ତ୍ରଙ୍କ କଥା ଶୁଣିବା ସବୁଦିନ ଆମର ଡେଲି ରେଗୁଲାର ରୁଟିନ ସମାନ ଟାଇମିଂ ଥିବା ଦ୍ୱାରା ସବୁ ପ୍ରକାର କାମ ସ୍ଵାର୍ଥ ହେଇଥାଏ